ମୁଁ ମୋର ଘର ପାଖରେ ଅଞ୍ଚଳକୁ ସ୍ୱଚ୍ଛ ରଖିବା ପାଖ ପାଖରେ ଘର ଲୋକମାନଙ୍କୁ କହିବି ଆମ ଅଞ୍ଚଳ ସ୍ୱଚ୍ଛ ପାଇଁ କର୍ମଚାରୀମାନଙ୍କୁ ଆହୁରି ସ୍ୱଚ୍ଛ କରିବା ପାଇଁ କହିବି ଏବଂ ଘରରେ ଥିବା ଲୋକମାନଙ୍କ ସହ ମିଶି ଆମ ଅଞ୍ଚଳରେ ସ୍ୱଚ୍ଛ କରିବା କହିବି